ୟୁପିଏସ୍ସି ଇତ୍ୟାଦି ପ୍ରତିଯୋଗିତା ମୂଲକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନ୍ୟୁଜ୍ ମିଡ଼ିଆ କିପରି ସାହାଯ୍ୟ କରିବ ନ୍ୟୁଜ୍ ଯେ ଯେମିତି ପରୀକ୍ଷା ଦିଅନ୍ତି ନ୍ୟୁଜ୍ ବା କେତେ ମାର୍କ ଆଣିଛ କ'ଣ କରିଛ ସବୁ କିଛି ପଚାରନ୍ତି ୟୁପିଏସ୍ ପରୀକ୍ଷା ତୁମେ ଦେଲ ସେଥିରେ କଣ କଣ ଆସିଥିଲା ତୁମେ କଣ କଲ କେତେ ମାର୍କ ରଖିଲ ସେସବୁ ହିଁ ପଚାରନ୍ତି ଛାତ୍ରଛାତ୍ରୀଙ୍କୁ ସେଇ ପଚାରି ସାରିଲା ସମୟରେ ଛାତ୍ରଛାତ୍ରୀଙ୍କ ନ୍ୟୁଜରେ ଛାଡ଼ନ୍ତି ଓ ମୁଁ କେମି ଏହା କଲି ସେଇଆ କଲି ମୋ ପରୀକ୍ଷାରେ ଏମିତି ହେଲା ସେମିତି ହେଲା ୟୁପିଏସ୍ ହେବା ପାଇଁ ମୁଁ ଏ ପରୀକ୍ଷା ଦେଲି ସେ ପରୀକ୍ଷା ଦେଲି ମୁଁ ଏଇଟା କଲି ସେଇଟା କଲି ଛାତ୍ରଛାତ୍ରୀ କୁହନ୍ତି ଓ ନ୍ୟୁଜରେ ସେଇଟାକୁ ଅପଲୋଡ଼ କରି ଦିଅନ୍ତି